ପାଞ୍ଚୋଟି ପଡ଼ିଶା ଘର ଲୋକଙ୍କର ନାମ ହେଉଛି କମଳ ଲୋଚନ ରଣା ମାନସ ରଞ୍ଜନ ମହାପାତ୍ର କେଳୁ ଚରଣ ବେହେରା ରାଉଳ କୁମାର ସାମନ୍ତରାୟ ବିପିନ ବିହାରୀ ସ୍ୱାଇଁ